ଭବିଷ୍ୟତରେ ମୁଁ ବୁଣିବା ବୁଣିବାର କୌଶଳ ଶିଖିବାକୁ ଚାହେଁ ଯେମିତିକି ଶାଢ଼ୀ କାହିଁକି ନା ସେହି ଶାଢ଼ୀ ବୁଣିବା ଦ୍ୱାରା ଦ୍ୱାରା ମୁଁ ଅନେକ ନାରୀମାନଙ୍କୁ ଅନେକ ସାହାଯ୍ୟ କରିପାରିବି ଏବଂ ସେହି ଶାଢ଼ୀଟାକୁ ପିନ୍ଧି ନାରୀମାନେ ଅତି ସୁନ୍ଦର ଦେଖି ଦେଖାଯିବେ ଏବଂ ତାହା ହିଁ ମୋର ପ୍ରଚେଷ୍ଟା ଏବଂ ସେହି ନାରୀମାନେ ନାରୀମାନଙ୍କ ପାଇଁ ମୁଁ ଏହି ଶାଢ଼ୀ ବୁଣିବାକୁ ଚାହେଁ ଏବଂ ଏଇ ଶାଢ଼ୀଟା ବୁଣିବା ଦ୍ୱାରା ମୋତେ ବହୁତ ଆନନ୍ଦିତ ଲାଗିବ ଏବଂ ଏହି ଶାଢ଼ୀଟାକୁ ଯେଉଁମାନେ ପିନ୍ଧିବେ ଯେଉଁମାନେ ମଧ୍ୟ ପିନ୍ଧିବେ ସେମାନେ ମଧ୍ୟ ଅନେକ ଖୁସି ଆନନ୍ଦିତ ହେବେ ଯାହାକି ଯାହାକି ମୋତେ ବହୁତ ଆନନ୍ଦିତ ଲାଗିବ ଏବଂ ସେମାନେ ଯେଉଁ ଶାଢ଼ୀଟାକୁ ପିନ୍ଧିକି ମୋ ପାଖକୁ ଆସିବେ ଯେଉଁ ମୋ ଆଖି ସାମ୍ନାରେ ମୁଁ ସେମାନଙ୍କୁ ଦେଖିବି ଯେ ସେଇ ଶାଢ଼ୀଟା ସେମାନେ ପିନ୍ଧିବେ ଏବଂ ଯେମିତି ତାଙ୍କ ରୂପରେଖ ଅତି ସୁନ୍ଦର ଦିଶିବ ତାହା ଦେଖି ମୋତେ ବହୁତ ଭଲ ଲାଗିବ ଏବଂ ସେଇ ଶାଢ଼ୀଟାକୁ ଶାଢ଼ୀ ବୁଣିବାକୁ ମୁଁ ଚାହେଁ ଏବଂ ଆମ ଯେଉଁଟାକି ଶିଲେଇ ଶିଲେଇ କାମ ମଧ୍ୟ କରିବାକୁ ମୁଁ ଚାହେଁ କାହିଁକି ନା ଯେମିତିକି ଗୋଟିଏ ଡ୍ରେସ୍ ଗୋଟାଏ ଡ୍ରେସ୍ ଫାଟି ଗଲେ ତାକୁ ଆମେ କୌଣସି ସିଲେଇବାଲାକୁ ଦେବା ଅପେକ୍ଷା ନିଜେ ସିଲେଇକି ପିନ୍ଧିବାଟା ମୋତେ ଟିକେ ଭଲ ଲାଗୁଛି ଏବଂ ଯେମିତିକି ଆମ ମହାତ୍ମା ଗାନ୍ଧୀ କହିଯାଇଥିଲେ କୁଟି ଖାଅ କାଟି ପିନ୍ଧ ସେହି ସେହି ତାଙ୍କର ଗୋଟେ ବାଣି ମୁଁ ମୋ ଭବିଷ୍ୟତରେ ଲଗାଇବା ପାଇଁ ଚାହୁଁଛି ତାଙ୍କର ସେହି ଗୋଟେ ସ୍ମୃତି ମୋ ମନରେ ଛାପି ହୋଇ ରହିଯାଇଛି ଏବଂ ଆଗାମୀ ଭବିଷ୍ୟତରେ ସେହି ସ୍ମୃତି ମୋତେ କିଛି ଗୋଟେ ଭଲ କାର୍ଯ୍ୟ କରିବାକୁ ଦବ ବୋଲି ମୋର ଆଶା ଏବଂ ମୋର ବିଶ୍ୱାସ ଏବଂ ସେହି ସ୍ମୃତିକୁ ନେଇ ସେହି ତାଙ୍କରି ସେହି ଗୋଟେ ବାଣୀ ଯେଉଁ ଟିକା କୁଟି ଖାଅ କାଟି ପିନ୍ଧ ମୋ ସଦାବେଳେ ମୋ କାନରେ ଗୁଣୁ ଗୁଣୁ ହେଇ ବାଜୁଛି ଏବଂ ତାଙ୍କର ସେଇ ଗୋଟେ ଶବ୍ଦ ପାଇଁ ସେ ଯେଉଁ ସେ ଶବ୍ଦଟି କହି ସେ ତାଙ୍କର ଦେହ ତ୍ୟାଗ କରିଛନ୍ତି ଏବଂ ସେ ଯେମିତି ଆମ ଭାରତକୁ ଗୋଟେ ଭାରତ ବର୍ଷରେ ପରିଣତ କରିବ ଗୋଟେ ରାମ ରାଜ୍ୟରେ ପରିଣତ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ସେ ତାଙ୍କର ଦେହ ତ୍ୟାଗ କରିଥିଲେ ସେହିଟା ତାଙ୍କର ସେହି ଗୋଟେ ଦେଶ ପାଇଁ ଯେଉଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ଯୋଉ ତାଙ୍କର ଗୋଟେ ସ୍ମୃତି ଦେଇକି ଯାଇଛନ୍ତି ସେହି ସ୍ମୃତି ମୁଁ ବି ନିଜେ ଦେଇକି ଯିବାକୁ ଚାହେଁ ସେଥିପାଇଁ ତାଙ୍କର ସେଇ କୁଟି ଖାଅ କାଟି ପିନ୍ଧ ଶବ୍ଦଟିକୁ ପ୍ରୟୋଗ କରି ମୁଁ ବି ସେମିତି ବୁଣିବାକୁ ଚାହେଁ ଏବଂ ଶିଲେଇ କରିବାକୁ ମଧ୍ୟ ଚାହେଁ ଆଉ ଏଥିରେ ହିଁ ମୋର ଭବିଷ୍ୟତ ଅଛି ବୋଲି ମୋର ଆଶା ଏବଂ ମୋର ବିଶ୍ୱାସ ଆଉ ଏହି କାର୍ଯ୍ୟ ଯଦି କଲି ମୁଁ ଆଗାମୀ ଭବିଷ୍ୟତରେ ସେହି ମହାତ୍ମା ଗାନ୍ଧୀଙ୍କ ପରି ନହେଲେ ମଧ୍ୟ ତାଙ୍କରି ସେମିତି ସ୍ମୃତିକୁ ମନେ ପକାଇ ଲୋକମାନେ ମଧ୍ୟ ମୋତେ ଟିକେ ଜାଣିପାରିବେ ଯେ ଗୋଟେ ମଣିଷ ଥିଲା ଯେ କି ଏମିତି ଭଲ ଭଲ ବୁଣୁଥିଲା ଏବଂ ଭଲ ସିଲେଇ କରୁଥିଲା ବୋଲି ମୋର ନା ଟିକେ ପକାଇବେ ଯାହାକି ମୋତେ ବହୁତ ଖୁସି ମଧ୍ୟ ଲାଗିବ ବହୁତ ଆନନ୍ଦିତ ମଧ୍ୟ ଲାଗିବ ଏହା ହିଁ ମୋର ବିଶ୍ୱାସ ଏହା ହିଁ ମୋର ଆଶା ଏବଂ ଆକାଂକ୍ଷା